ମୁଁ ତାରିଣୀ ବସ୍ତ୍ରାଳୟରୁ ଗୋଟେ ଶାଢୀ ଆଣିଥିଲି ସେ ଦେଖିବାକୁ ବହୁତ ଶାଢୀଟା ବହୁତ ସୁନ୍ଦର ଥିଲା ବହୁତ ହାଲକା କାମ ଥିଲା ତା'ର ପ୍ରିଣ୍ଟିଂ ବି ବହୁତ ସୁନ୍ଦର ଥିଲା ମୋତେ ଦେଖିକି ସମସ୍ତେ ପଚାରୁଛନ୍ତି ଏତେ ବହୁତ ସୁନ୍ଦର ଶାଢୀ ହଜାର ଟଙ୍କା ଶାଢୀ ଭଳି ଲାଗୁଥିଲା ହେଲେ ପାଞ୍ଚ ଶହ ଟଙ୍କାରେ ମୁଁ ସେ ଶାଢ଼ୀଟାକୁ ଆଣିଥିଲି ବହୁତ ବଢ଼ିଆ ଥିଲା ଶାଢ଼ୀଟା